ମୋ ଘର ପାଖରେ ଗୋଟିଏ ଛୋଟ କୁକୁଡ଼ା ଫାର୍ମ ଅଛି ସେଥିରେ କେତେଗୁଡ଼ିଏ କୁକୁଡ଼ାଙ୍କୁ ଚାଷ କରାଯାଉଛି ସେଥିରେ କୁକୁଡ଼ାଙ୍କୁ ଖାଦ୍ୟରୂପରେ ଖାଦ୍ୟ ଦିଆଯାଉଛି ଏବଂ ତାଙ୍କ ରୋଗକୁ ବି ଭଲ କରିବା ପାଇଁ ସେଠାକାର ମାଲିକ ଡାକ୍ତରମାନଙ୍କୁ ଡାକି ଚିକିତ୍ସା ମଧ୍ୟ କରାଉଛନ୍ତି ଯାହାଦ୍ୱାରା କୁକୁଡ଼ାମାନେ ସୁସ୍ଥ ହୋଇ ସେଠାରେ ରହୁଛନ୍ତି ଜଣକୁ କୌଣସି ରୋଗ ହେଲେ ଅନ୍ୟ କାହାକୁ ସଂକ୍ରମଣ କରି ହେଉନାହିଁ କାରଣ ଡକ୍ଟର ମାନେ ଆସି ସେଠାରେ ଖୁବ୍ ଶୀଘ୍ର ତାଙ୍କ ଦେହକୁ ଭଲ କରାଇ ଦେଉଛନ୍ତି କୁକୁଡ଼ାଙ୍କୁ ଖାଦ୍ୟ ଭଲ ଭାବରେ ପୋଷଣ କରିବା ପାଇଁ ମାଲିକ ବିଭିନ୍ନପ୍ରକାରର ଖାଦ୍ୟ ଯୋଗାଇଥାଏ ସରକାର ବିଭିନ୍ନପ୍ରକାର ଯୋଜନା ମଧ୍ୟ ବାହାର କରିଛନ୍ତି ଯାହାଦ୍ୱାରା ଆମେ ଆମ କ୍ଷୁଦ୍ରଚାଷୀମାନଙ୍କୁ ଅନେକ ସହାୟତା କରିବା ଉଚିତ କ୍ଷୁଦ୍ରଚାଷୀମାନେ ଯଥା କୃଷକ ଯଥା କୁକୁଡ଼ାପାଳନ ଯଥା ଗାଈ ଇତ୍ୟାଦି ସେଥିରୁ ଗାଈରୁ ଆମେ କ୍ଷୀର ପାଇଥାଉ କୁକୁଡ଼ାରୁ ଆମେ ମାଂସ ପାଇଥାଉ ଏହିସବୁ କ୍ଷୁଦ୍ରଚାଷୀମାନଙ୍କୁ ସରକାର ଅଧିକରୁ ଅଧିକ ସହାୟତା କରୁଛନ୍ତି ମୋ ଘରର ପ୍ରାୟ ଅଳ୍ପ କିଲୋମିଟର ଦୂରତାରେ ବହୁତ ଗୋଟେ ଚାଷୀ ଭଲ ଭଲ ଚାଷ କରୁଛନ୍ତି ଯଥା କୁକୁଡ଼ା କୁକୁଡ଼ା